ହ୍ୟାଲୋ ମ୍ୟାନେଜର୍ ସାର୍

ମୁଁ ଯେଉଁ ଠିକଣାରେ ମୁଁ ଖାନାପିନା ଅର୍ଡ଼ର୍ କରୁଥିଲି ଆପଣଙ୍କ ହୋଟେଲ୍ରୁ ସେଇ ଠିକଣାରେ ବର୍ତ୍ତମାନ ନାହିଁ ମୁଁ ଏବେ ଅନ୍ୟ ଜାଗାକୁ ପଲିଆସିଛି ଭବାନୀପାଟଣାକୁ ଏଇ ଭବାନୀପାଟଣା ଠିକଣାରେ ମୋ ଗାଁର ଠିକଣା ଯୋଡ଼ିକି ମୋ ଖାଦ୍ୟ ପାର୍ସଲ୍ କରନ୍ତୁ ମୋର କିଛି ଅସୁବିଧା ହେବ ନାହିଁ କି ଯେମିତି ସେ ଖାଦ୍ୟ ଅଲଗା ଜାଗାକୁ ଯିବ ନାହିଁ ଏଇ ଭବାନୀପାଟଣା ଠିକଣାରେ ଦେଲେ ମୁଁ ଚିରୋପକୃତ ହେବି